ଇତିହାସ ପୁରାତନ ସମୟରେ କଳିଙ୍ଗ ଏକ ଆମ ଓଡ଼ିଶାର ପୁରୁଣା ଏକ ନାମ ଥିଲା ଏକମାତ୍ର ବଡ଼ ଯୁଦ୍ଧ ଥିଲା ଯାହା ଏକ ଅଶୋକ ନିଜେ ଯୁଦ୍ଧ କ୍ଷେତ୍ରରେ

ଓଲାଇଥିଲେ ଏ ଯୁଦ୍ଧ ଖ୍ରୀଷ୍ଟପୂର୍ବ ଦୁଇଶହ ଏକଷଠିରେ ଆରମ୍ଭ ହୋଇଥିଲା ଯାହାକି ଅଶୋକ ଅଙ୍କ ଶାସନର ଅଷ୍ଟମ ବର୍ଷ ଅଶୋକ ମୌର୍ଯ୍ୟଙ୍କ ପିତା ବିନ୍ଦୁ ସାର୍ ମଧ୍ୟ

କଳିଙ୍ଗ ପୂର୍ବରୁ କଳିଙ୍ଗ ଉପରେ ଜୟଲା ପରିବାରେ ଚେଷ୍ଟା କରିଥିଲେ କଲିଙ୍ଗର ରାଜା ଅନନ୍ତ ପଦ୍ମନାଭନ ମୃତ୍ୟୁ ପୂର୍ବରୁ ହୋଇଥିବାରୁ ଏହି ସମୟରେ